ମୁଁ ଯେତେବେଳେ ବାଇକ ଧରି ଘରୁ ବାହାରେ ସେତେବେଳେ ଆଗ ହେଲମେଟଟିକୁ ଆଗ ବ୍ୟବହାର କରେ ସେଥିପାଇଁ ମୁଁ ମୋ'ର ମାଇଣ୍ଡରେ କିଛି ସ୍ଥିର କରି ମୁଁ ମୋ'ର ଗାଡ଼ିକୁ ଆଗକୁ ଚଲାଏ ପାଖ ବଜାରକୁ ଯାଏ କି ଯୁଆଡ଼େ ଯାଏ ମୁଁ ମୋର ମନଟାକୁ ସ୍ଥିର କରିକି ଯାଏ ବାଁ ପଟ ମିରରକୁ ଅନାଏ ଟର୍ନିଙ୍ଗ ମୁଣ୍ଡରେ ବି ଇଣ୍ଡିକେଟର ମାରିକି ମୁଁ ଚଲାଏ ଆଉ ହର୍ନର ବି ବ୍ୟବହାର କରେ ଆଉ ସୁରକ୍ଷିତରେ କେମିତି ପହଞ୍ଚିବି ସେ'ଟା ମୋ' ମାଇଣ୍ଡ ମୋ'ର ସଦାବେଳେ ସ୍ଥିର ହୋଇକି ରହେ ଯାତରା କେମିତି ମୋ'ର ସକ୍ସେସଫୁଲ ହେବ ମୁଁ ସେଥିପାଇଁ ସଦାବେଳେ ମାଇଣ୍ଡକୁ ଥୟ କରିକି ଆଗକୁ ଅନେଇକି ଗାଡ଼ି ଚଲାଏ